ଆମର ଦଶହରାରେ କେଉଁ ପିଢ଼ିରୁ ପୂର୍ବ ପୁରୁଷରୁ ରହିଆସିଛି ମଣ୍ଡା ପିଠା ମଣ୍ଡା ପିଠା ହୋଇ ଆମର ପୂଜା ହୁଏ ଆମ ଘରେ ପୂଜା ହୁଏ ପର୍ବ ଗୋଟେ ବନ୍ଧୁବାନ୍ଧବ ଆସନ୍ତି କିନ୍ତୁ ମଣ୍ଡା ପିଠାଟା ନିହାତି ହୁଏ ମଣ୍ଡା ପିଠା ଏମିତି ହୁଏ କି ଚୁନା ଚାଉଳ ବତୁରା ହବ ପାଣିରେ ତାପରେ ସେଇଟା ପେଷା ହବ ପେଶା ହେଇକିରି ଜନ୍ତା ହେଇକିରି ସିଝା ହେଇକିରି ତାପରେ ପୁର ତିଆରି ହୁଏ ନଡ଼ିଆ ଛେନା ମରିଚ କର୍ପୁର ଏସବୁ ପଡ଼ିକିରି ଛେନା ଫେନା ପୁର ହୁଏ ବହୁତ ପ୍ରକାର ପୁର ହୁଏ ଆଳୁପୁର କୋବି ଆଳୁ ପୁର ଯିଏ ଯେଉଁ ପୁର କରିପାରିଲା ବିରି ପୁର ଦଶ ପ୍ରକାର ଖଣ୍ଡେ ପୁର ହୁଏ ପିଠାପଣା ହୁଏ କିନ୍ତୁ ଏଇଟା ଆମର ପିଢ଼ି ଅନୁସାରେ ରହି ଆସିଛି କେଉଁ ଆଦିମକାଳରୁ ପୋଡ଼ ପିଠାଟା ଆମର ଦଶହରାରେ ଯେମିତି ହେଲେ ହବ ମଣ୍ଡା ପିଠା ଆଉ ତାକୁ ଗଢ଼ା ହବ ଗଢ଼ା ହେଇକିରି ସେଟା ଦିଆହବ ହାଣ୍ଡିରେ ଦିଆ ହେଇକିରି ସେଟା ସିଝିବ ତାପରେ କଢ଼ା ହବ ବହୁତ କଷ୍ଟ ହୁଏ କିନ୍ତୁ ମଣ୍ଡାପିଠାଟା ଖାଇବା ପାଇଁ ବହୁତ ଭଲ